ଆମକେ ଓଡ଼ିଆ ଭାଷା ଭଲ୍ ଲାଗ୍ସି ଆଉ ଆମ ଏ ଓଡ଼ିଆ ଭାଷା ଆମର୍ ଲାଗି ବହୁତ୍ ଭଲ ଆମର୍ ଓଡ଼ିଆ ଭାଷା ଆମେ ସବୁଦିନି ଓଡ଼ିଆ କହେବାର୍ ଲାଗି ଭଲ୍ ଲାଗ୍ସି ଭଲ୍ ଏ ଆରୁ ଆମର୍ ଛୁଆମାନେ ବିଲ ଆମର୍ ଓଡ଼ିଆ ଭାଷା ହିଁ କହିବେ ଆର୍ ଆମର୍ ଲାଗି ସବୁ ଓଡ଼ିଆ ସମ୍ବଲ୍ପୁରୀ ଓଡ଼ିଆ କଥା ଏନ୍ତା ସମଲ୍ପୁରୀ କଥା ଏନ୍ତା ସବୁ ଓଡ଼ିଆଭାଷାରେ ଆମ୍ କେ ଭଲ୍ ଲାଗ୍ସି ଆର୍ କାହାନୀମାନେ ବି ଭଲ୍ ଲାଗ୍ସି ଗୀତମାନେ ବି ଭଲ୍ ଲାଗ୍ସି ଓଡ଼ିଆର ଗୀତ ଓଡ଼ିଆର କାହାନୀ ଇ ଜିନିଷ୍ମାନେ ସବୁ ଆମକେ ପୂରା ବହୁତ୍ ଭଲ୍ ଲାଗ୍ସି ଓ ଛୁଆମାନେ ବିଲ କଥା ମାନେ କହି ପାରବେ ଆମର୍ ଓଡ଼ିଆରେ ଆମର୍ ଓଡ଼ିଆରେ ଆଗକେ ବଢ଼ବେ ଓଡ଼ିଆ ଭାଷା କହିକରି ଆଉ ଭଲ୍ ଭଲ୍ କଥା ମାନେ କହିପାରବେ ଭଲ୍ କରି ଆଉ ଓଡ଼ିଆ ଭାଷା ବହୁତ୍ ସହଜ ଆମର୍ ଛୁଆମାନେ ବି ଜଲ୍ଦି କଲା ଶିଖିପାରିବେ ଓଡ଼ିଆ କଥା